ଭାଇ ଆମର ଗୋଟେ କାର୍ ବୁକିଂ କରିବାର ଥିଲା ଆପଣଙ୍କ କାର୍କୁ କୁହାହେଇଥିଲା ଯେ ନଅ ଟାରେ କାଲି ଯିବାର ଥିଲା ଘରୁ ଘଟଗାଁ ଯିବାର ଥିଲା ତ ଆପଣଙ୍କ କାର୍ ନ ଆସିବାରୁ ଆମେ ଯାଇପାରୁନୁ ଭଲ ଏତେ ଲେଟ୍ ହେବାରୁ ଆମେ ଯାଇପାରୁନୁ ଆପଣଙ୍କ କାର୍କୁ ପଠାଇବେ ନାହିଁ ଏଗାରଟା ହେଇଗଲାଣି ଆମେ ଯାଇ ଯାଇଥାନ୍ତୁ ନଅ ଟାରେ ଆପଣ ପଠାଇ ନ ପଠାଇବାରୁ ଆମେ ଆମ ଯିବା କ୍ୟାନସଲ୍ କରୁଛୁ ଆଉ ଭଲ ଡ୍ରାଇଭର ଟାକୁ ପଠାଇଥାନ୍ତେ ଯଦି ଭଲ ହେଇଥାନ୍ତା କିନ୍ତୁ ଆପଣ ଯେହେତୁ ଡେରି କଲେ ଆମର ସେଇଥିପାଇଁ ଯିବା କ୍ୟାନସଲ୍ ହେଲା ଆପଣଙ୍କ ଡ୍ରାଇଭରକୁ ପଠାଇବେ ନାହିଁ କି ଗାଡ଼ି ପଠାଇବେ ନାହିଁ ଆମର ବନ୍ଦ ହେଲା ଯିବା ସେଇଥିପାଇଁ ମନ ଦୁଃଖ ଲାଗିଲା ବହୁତ ସେଇଥିପାଇଁ ଆପଣ ଙ୍କୁ ବାହାରିଥିଲୁ ପିଲାଛୁଆ ସବୁ ଫାମିଲି ବାହାରିଥିଲୁ ଯିବୁ ବୋଲି ଆପଣଙ୍କ ଗାଡ଼ି ଯେହେତୁ ନ ଆସି ବାରୁ ଆମେ ବନ୍ଦ କଲୁ ଆମ ଯିବାଟା ଆପଣଙ୍କୁ କାର୍କୁ ଆମେ ସେଇଥିପାଇଁ ବୁକିଂ କରିଥିଲୁ କିନ୍ତୁ ଆପଣ ନଦେବାରୁ ଆମେ ବନ୍ଦ କରୁଛୁ ଯିବାଟା ଆପଣଙ୍କ କାର୍କୁ ପଠାଇବେ ନାହିଁ